ଜାନୁଆରୀ ଏକ ତାରିଖରେ

ଯିଏ ଯେଉଁଟି ରହିଲେ ବି ଆମ ସବୁ ଗୋଟେ ଜାଗାରେ ହଉ ଯେହେତୁ କିି ଗୋଟେ ନୂଆ ବର୍ଷ ତା' ପାଇଁ ଆମେ ନୂଆ ନୂଆ ଜିନିଷ ଖାଦ୍ୟ ନୂଆ ନୂଆ ଜାଗାରେ ଆମେ ବୁଲିବା ପାଇଁ ଯାଉଛୁ ବା ବହୁତ ଲୋକ ଅଛନ୍ତି ଘରେ ବି ସବୁ ଘର ଲୋକ ସହିତ ବି ଖାଉଛନ୍ତି ନୂଆ ଜିନିଷ ଆଉ ବାହାର ଗଲେ ସାଙ୍ଗ ସହିତ ମାନଙ୍କ ସହିତ ବୁଲାବୁଲି ବା ବିଭିନ୍ନ ପ୍ରକାରର ନୂଆ ନୂଆ ଜିନିଷ ଖାଇବା ପିନ୍ଧିବା ଏମିତିକି ବୁଲିବ ସାଙ୍ଗ ସହିତ